ଘୋଡ଼ା ଚଢ଼ିବା ପାଇଁ ସୁରକ୍ଷା ଟିପ୍ସ ଅଛି ଯାହା ପ୍ରତ୍ୟେକ ରାଇଡ଼ର୍କୁ ଜାଣିବା ଉଚିତ ଘୋଡ଼ା ଚଢ଼ିବା ସମୟରେ ହ୍ୟାଣ୍ଡ ଗ୍ଲୋଭ୍ ଲଗାଇବା ଦରକାର ମୁଣ୍ଡରେ ସ୍କାର୍ପ୍ ଲଗାଇବା ଦରକାର ତା' ସହିତ କ୍ୟାପ୍ ଲଗାଇବା ଦରକାର ଭଲ ପୋଷାକ ଘୋଡ଼ାରେ ଚଢ଼ିବା ପରେ ପିନ୍ଧିବା ଦରକାର ବୁଟ୍ ପିନ୍ଧିବା ଦରକାର ସେଥିରେ ଭଲ ସେ ଟାଇଟ୍କି ଘୋଡ଼ାରେ ଚଢ଼ିଲା ବେଳେ ରଖିବା ଦରକାର ଘୋଡ଼ା ଯେମିତି ଗୋଟେ ସହରର ବା ଯିଏ ଟିକେ ଦୂରକୁ ଯିବା ପାଇଁ ବି ପଡ଼ିବ ସେ ଭଲରେ ଯିବା ଓ ଭଲରେ ଆସିବାର ଦରକାର ରାଇଟର୍ ମାନଙ୍କୁ ଏଇଟା ଜାଣିବା ଦରକାର ଘୋଡ଼ା ଚଢ଼ିବା ପାଇଁ ସୁରକ୍ଷା ଟିପ୍ସ ଯାହା ଯାହା ଅଛି ତାହା ଶିଖିଥିବା କଥା ନିଜ ପାଇଁ ହେଇ ଏଇଟା ସୁରକ୍ଷା ଶିଖିଥିଲେ ନିଜ ପାଇଁ ହିଁ କାମ ଦେବ ଘୋଡ଼ା ଚଢ଼ିବା ସମୟରେ ଯେତେ ନିୟମ ଅଛି ସେ ନିୟମକୁ ପାଳିବା ଦରକାର ଯେତେ ପିନ୍ଧିବା ଜିନିଷ ଅଛି ପିନ୍ଧିବା ଦରକାର ଯେତେ ଦୂର ଗତି କରୁଛି ଭଲରେ ଯାଇକି ଭଲରେ ଆସିବା ଦରକାର ରାଇଟର୍ ମାନେ ହିଁ ଏହା ଜାଣିଥିଲେ ପ୍ରତିକ ଲୋକକୁ କହିପାରିବେ ଘୋଡ଼ା ଚଢ଼ିବା ସମୟରେ ତୁମେ ହ୍ୟାଣ୍ଡ ଗ୍ଲୋଭ୍ ପିନ୍ଧ ମାସ୍କ ଲଗାଅ ଟୋପି ପିନ୍ଧ କର ସେଇଆ କର ବୋଲି ଲୋକଙ୍କୁ ବୁଝାଇ କହିପାରିବେ ଲୋକ ଶିଖିଲେ ତୁ ଘୋଡ଼ାରେ ଚଢ଼ିଲା ସମୟରେ ସତର୍କ ହୋଇ ସବୁ ଜିନିଷ ମୁଣ୍ଡରେ ହାତରେ ଗୋଡ଼ରେ ଲଗାଇକି ବ୍ୟବହାର କରିପାରିବେ ଘୋଡ଼ାର ଚଢ଼ିବା ପାଇଁ ସବୁକିଛି ସୁରକ୍ଷାର ଟିପ୍ସ ଜାଣିଥିବା ଦରକାର